ହଁ ଆମେ ନବାନ୍ନ ଦିନ ବାର୍ଷିକ ସରେ ଆମର୍ ନ ନବାନ୍ନ ହେସି ଯେ ଭାଦ୍ରବ ମାସର୍ ପଞ୍ଚମୀ ତିଥିରେ ଆମେ ଆମର ନ ନୂଆଁ ଖାଇସୁଁ ଆମର ଓଡ଼ିଆ ମତରେ ନୂଆଖାଇ ବୋଲସୁଁ ତାହାକେ ଆର୍ ସେ ନୂଆଖାଇରେ ଆମେ ସମସ୍ତେ ଘର ଏକିର ପାହାନ୍ତିଆରୁ ଗାଧେଇ କରି ପୂଜାପାଠ କରିକରି ଆମର୍ ଘରର ଦେବାଦେବୀ ଯାହାକିଛି ଅଛନ୍ ସମସ୍ତଙ୍କୁ ପୂଜାପାଠ କରିକରି କ୍ଷେତେ ଯାହା ଅଛି ଦେବାଦେବୀ ସମସ୍ତଙ୍କୁ ଶାନ୍ତି କରିକରି ଗୁରସ୍ ଚାଉଲ ରୋଗୀ କରି ଆମେ ସବୁ ସାସୁଁ ମହାପରୁ ଗୁଡ଼ି ମହାପୁରୁ ମନ୍ଦିର ବୃନ୍ଦାବତୀ ଗଛ ସମସ୍ତଙ୍କୁ ପୂଜା କରିସାଇଲା ପରେ ଆମେ ନବାନ୍ନ ସମସ୍ତେ ସହକୁଟୁମ୍ ବସିକରି ଆମେ ନୂଆ ଚୂରା ଗୁଣ୍ଡା ସମସ୍ତେ ଚାପ୍ସୁଁ ଚାବି ସାଇଲା ପରେ ସମସ୍ତେ ଉଠିକରି ସମସ୍ତେ ଯିଏ ଯାହାକେ ବଡ଼ ଦେଖିକରି ଗୋଟେ ଗୋଟେ ମାନ୍ୟ କରିକରି ଜୁହାର ଭେଟ ହେସୁଁ ଏନ୍ତା କରି ଆମେ ସେ ଦିନଟେ ଆମର ହଉଚେ ବଡ଼ ପର୍ବ